ଓଡ଼ିଆ ଭାଷା ଆମର ମାତୃଭାଷା ଅଟିଥାଏ ଏବଂ ଏହାକୁ ବାହାର ଦେଶର କିମ୍ବା ବାହାର ଲୋକ ଯିଏ ବିି ଆସନ୍ତି ଆମର ଓଡ଼ିଆ ଭାଷାକୁ କହିବା ପାଇଁ କିମ୍ବା ବ୍ୟବହାର କରିବା ପାଇଁ ବହୁତ ଚେଷ୍ଟା କରିଥାନ୍ତି ଏବଂ ଆମ ଓଡ଼ିଆ ଭାଷା ହେଉଛି ଏକ ଆମର ମାତୃଜନୀୟ ବହୁତ ବଢ଼ିଆ ବହୁତ ଭଲ ଭାଷା ଏବଂ ଓଡ଼ିଆ ଶିଖିବା ପାଇଁ ଲୋକ ବହୁତ ମନେ କରିଥାନ୍ତି ଓଡ଼ିବା ଓଡ଼ିଆ ଶିଖିବା ଦ୍ୱାରା ବହୁତ କିଛି ଆମର ଫାଇଦା ହୋଇଥାଏ ସେଥିପାଇଁ ଓଡ଼ିଆ ଶିଖିବା ପାଇଁ ଓଡ଼ିଆ ତ ସମସ୍ତଙ୍କୁ ଆସେନି କିନ୍ତୁ ଓଡ଼ିଆ ଶିଖିବା ପାଇଁ ସମସ୍ତେ ଟ୍ରାଏ କିମ୍ବା ଚେଷ୍ଟା କରନ୍ତି ଏବଂ ଆମେ ବି ଶିଖାଇବା ପାଇଁ ଚେଷ୍ଟା କରିଥାଉ ସେଥିପାଇଁ ଓଡ଼ିଆ ହେଉଛି ଆମର ମାତୃଭାଷା ଏବଂ ଆମେ ଏହାକୁ ଭଲ ପାଇଥାଉ